ଭାରତର ରାଜନୀତି ଏବଂ ରାଜନୈତିକ ଦଳ ଭିତରେ ଯେମିତି ବି ଜେ ଡ଼ି ବି ଜେ ପି କଂଗ୍ରେସ୍ ଅନ୍ୟାନ୍ୟ ସବୁ ପାର୍ଟୀମାନେ ଥାଆନ୍ତି ତ ଆମେ ଇଲେକ୍ସନ୍ ମାଧ୍ୟମରେ ଆମେ ସେମାନଙ୍କୁ ଜାଣିଥାଉ ଓ ତା'ପରେ ଗଣତନ୍ତ୍ର ଭାବରେ ଆମେ ନିଜକୁ ଯେତେବେଳେ ଆମର ଅଠର ବର୍ଷ ହେଇଯାଏ ତ ଆମେ ଗୋଟେ ମାନେ ଭୋଟ୍ ଦେବାର ସକ୍ଷମ ଆମେ ହୋଇଥାଉ ଆମେ ଭୋଟ୍ ଦେବା ପାଇଁକିନା ଯାଇଥାଉ ଆମେ ଯେତେବେଳେ ସେଇଠି ଯାଇକି ଭୋଟ୍ ଦେଉ ତ ସେତେବେଳେ ଏବେ ଏବେ ଆଗରୁ ଚିରୁକୁଟି ଇଏରେ ସବୁ ଥିଲା ଏବେ ଇଲେକଟ୍ରନିକ୍ସ୍ର ସବୁ ପ୍ରକ୍ରିୟା ହୋଇଗଲାଣି ତ ଇଲେକଟ୍ରନିକ୍ସ୍ ମାଧ୍ୟମରେ ଆମେ ଯେତେବେଳେ ଯାଇକି ଭୋଟ୍ ଦେଉଛୁ ତ ସେଇଟା ଆମକୁ ବହୁତ ଭଲ ଲାଗେ ଆଉ ଘରେ ଘରେ ଆସିକିନା ସେମାନେ ଚିରୁକୁଟି ଦେଇଥାନ୍ତି ଆମେ ନିଜ ମନ ଇଚ୍ଛାରେ ଆମେ ଆମ ପ୍ରାର୍ଥୀ ବାଛିଥାଉ ଯେ ଆମେ କାହାକୁ ଭୋଟ୍ ଦେବୁ କେଉଁ ନେତାଙ୍କୁ ଭୋଟ୍ ଦେବୁ କେଉଁ ନେତାଙ୍କୁ ଭୋଟ୍ ଦେଲେ ସେମାନେ କ'ଣ କରିବେ ତ ସେଇଟା ଆମକୁ ଭଲ ଲାଗେ ଆମ ଇଚ୍ଛା ଅନୁସାରେ ଆମେ କରିଥାଉ ତ ସେଇଟା ଆମକୁ ପସନ୍ଦ ଆସେ ନାପସନ୍ଦ ହେଉଛି କି ଯେତେବେଳେ ଆଗରେ ଏବେ ଇଲେକଟ୍ରନିକ୍ସ୍ ନଥିଲା ତ ଆଗରେ ବହୁତ ଗଣ୍ଡଗୋଳ ହେଉଥିଲା ତ ବହୁତ ଝଗଡ଼ା ଫଗଡ଼ା ହେଉଥିଲା ଆମେ ଶୃଙ୍ଖଳିତ ଭାବରେ ଭୋଟ୍ ଦେଇପାରୁନଥିଲୁ ତ ସେଇଟା ଆମକୁ ଭଲ ଲାଗୁ ନଥିଲା ତ ସେଇଟା ଆମକୁ ନାପସନ୍ଦ ଆସୁଛି ଆମର ରାଜନୈତିକ ପ୍ରିୟ ନେତା ହେଲେ ଆମର ମାନ୍ୟବର ନବୀନ ପଟ୍ଟନାୟକ ଯେ ତାଙ୍କର ଆଇନ ଶାସନ ଆମକୁ ଟିକିଏ ଭଲ ଲାଗେ ତାଙ୍କ ସେ ଯେଉଁ ଭଳିଆ ତାଙ୍କର ରାଜନୀତି କରିଛନ୍ତି ତ ତାଙ୍କର ରାଜନୀତି ଇଏଟା ଆମକୁ ଭଲ ଲାଗେ ତ ସେଥିପାଇଁ କାହିଁକିନା ଆମେ ତାଙ୍କୁ ହିଁ ଭୋଟ୍ ଦେଉ ଆଉ ଆମେ ସବୁବେଳେ ଚାହୁଁଛୁ ଯେ ସେ ଆମର ନେତା ଭାବରେ ସବୁବେଳେ ଆସିଥିବେ ଯେତେବେଳେ ମୋର ବି ମୋତେ ଯଦି ଚାନ୍ସ୍ ମିଳିବ କି ମୁଁ ତାଙ୍କ ସହିତ ଟିକିଏ ଭେଟିପାରିବି ତ ମୁଁ ଏଇଆ କହିବି ଯେ ତାଙ୍କର ଆମର ଟିକେନାକୁ ଯେଉଁ ଗରିବ ପିଲାମାନେ ଯେଉଁ ଅଛନ୍ତି ତାଙ୍କ ପାଇଁ କି ନା କାମ କରିବାକୁ ଟିକିଏ ମାନେ ମିଳୁନି ତ ବେରୋଜଗାର ଯେଉଁମାନେ ଅଛନ୍ତି ତ ତାଙ୍କୁ ଟିକିଏ କାମ ଦିଅନ୍ତୁ କରିବାକୁ ଆଉ ଟିକିଏ ସେ ଏହିସବୁ ବିଷୟରେ ଟିକିଏ କଥା ହୋଇକି ତାଙ୍କୁ ଦେଖାକରି ଆସିବାକୁ ବହୁତ ଇଚ୍ଛା ଅଛି ବାସ୍